ଆମ ଭାରତରେ ବହୁତ ପ୍ରକାର ମେଡ଼ିକାଲ୍ର ବହୁତ ସୁବିଧା ହୋଇଯାଇଛି ବହୁତ ପ୍ରକାର ମେଡ଼ି ଯେଉଁ ମେଡ଼ିକାଲ୍ ସବୁ ଅଛି ଆମର ଏବେ ଯେଉଁ ଗୋଟେ ନବୀନ ଯେଉଁ କରିଛନ୍ତି ମୁଖ୍ୟମନ୍ତ୍ରୀ ଆମର ଯେଉଁ ସ୍ୱାସ୍ଥ୍ୟ କାର୍ଡ଼ଟା କରିଛନ୍ତି ସେ କାର୍ଡ଼ଟା ଆମର ବହୁତ ଜାଗାରେ ହିଁ ଲାଗୁ କରାଯାଇଛି ବହୁତ ପ୍ରାଇଭେଟ୍ ସଂସ୍ଥାରେ ମାନେ ଗଭର୍ଣ୍ଣମେଣ୍ଟ୍ ସଂସ୍ଥାରେ ଯେଉଁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ପ୍ରାଇଭେଟ୍ ମେଡ଼ିକାଲ୍ ସବୁଥିରେ ବି ସେଇଟା ଲାଗୁ କରାଯାଉଛି କାଇଁକିନା ଆମର ଯେଉଁ ରୋଗ ହେଉଛି ଆମେ ସେତେବେଳେ ପଇସା ଖର୍ଚ୍ଚ ନ କରିପାରି ପାରିବ ବହୁତ ଲୋକ ରୋଗରେ ବହୁତ ଲୋକ ମରିଯାଉଥିଲେ କିନ୍ତୁ ଏବେ ସେଇଟା ଆଉ ନାହିଁ ଏଇ ଯେଉଁ ସ୍ୱାସ୍ଥ୍ୟ କାର୍ଡ଼ଟି କରିଛନ୍ତି ତେଣୁ ସେଥିରେ ସବୁ କାର୍ଡ଼ ସେ ଯେଉଁ କାର୍ଡ଼ଟି ସବୁଜାଗାରେ ହିଁ ଯେଉଁ ଉପଲବ୍ଧ ହେଉଛି ଡାକ୍ତରମାନେ ବି ସେଇଟା ଦେଖିଲା ପରେ ତୁମର କ'ଣ ଯେଉଁ ରୋଗ ହୋଇଥିବ ସେଇଟା ପଇସା ଖର୍ଚ୍ଚ କରିବାକୁ ସେତେବେଳେ ପଡ଼ୁଥିଲା ପଇସା ପାଖରେ ନଥିଲା କିନ୍ତୁ ଏଇନେ ସେସବୁର ସୁବିଧା କରିଦେଇଛନ୍ତି ସେ କାର୍ଡ଼ଟି ବି ସବୁଥିରେ ଲାଗୁ କରାଯାଉଛି ବହୁତ ଜାଗାରେ ସେ ଯେଉଁ କାର୍ଡ଼ଟି ବି ମାନେ ବହୁତ ମେଡ଼ିକାଲ୍ରେ ସେଇଟା ଯେଉଁ ଲାଗୁ କରାଗଲା ସେଇଟା ଆମ ପାଇଁ ବହୁତ ସୁବିଧା କରିଦେଇଛନ୍ତି କାହିଁକିନା ଆମର ହେଲା ବହୁତ ଆମ ଯାହାବି ହେଲେ ଆମେ ଓଡ଼ିଶାରେ ନିଶ୍ଚିନ୍ତ ଆମେ ଗୋଟେ ଯେତେବେଳେ ମାନେ ଗୋଟେ କ'ଣ ଯେଉଁ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରୁନଥିଲେ ସ୍ୱାସ୍ଥ୍ୟ ସେବା କ'ଣ ଲୋକ ଜାଣିପାରୁନଥିଲେ କିନ୍ତୁ ସେଇଟା ଏବେ ଆମର ସେଇଟା ଲାଗୁ କରିକି ସେଇଟାକୁ ଭଲ ଗୋଟେ ମାନେ ବହୁତ ଉପକୃତ ସେଥିରେ ଲୋକ ହେଉଛନ୍ତି